ମୁଇଁ ଦୁକାନଟେ ଦେଇଛେ ଶାଢ଼ୀ ବୁନୁଛେଁ ମର ମୋର୍ ଶାଢ଼ୀ ଦୁକାନ ଅଛି ଆଉ ମୋର ଶାଢ଼ୀ ବୁଣ୍ସି ମୋର ପ୍ରିୟ ହେଉଛି ଶାଢ଼ୀ ବୁଣା ମ ଦି ଶାଢ଼ୀ ବ ବନାସି ମୁଇଁ ବନଉସି ବି ଆରୁ ବିକ୍ସି ବି ମୁଇଁ ତିନିହଜାର ଚାର ହଜାର ବିକ୍ସି ଆରୁ ଆ ତଂସିି ସୁତା ଫେର୍ ଦିଶି ମୋତେ ମାଲିକନୁ ରଙ୍ଗିସି ଆରୁ ମୁଇଁ ବିକ୍ସି ଆମର୍ ପ୍ରିୟ ହେଉଛି ଶାଢ଼ୀ ବୁନା ଆଉ ମୁଁ ପଲାବ କଲାର ରହୁଛି ବ ଅନ୍ଦାର କାଟ୍ବା ବିି ଯଦିଓ ମୋର୍ ପ୍ରିୟ ଟିିକେ ଅଛି ଏବେ ମୁଁ ଉପକରଣ ତାପରେ ଅଛି କଲା ଉପକରଣଟି ଯୋଗାଇଦବା ଦୋକାନରୁ ଖାଇବାରଟା ଯେନ୍ଟାକି ମା' ବାପା ଦେସନ୍ ହାତ ରାନ୍ଧବାର ଦେସନ୍ ଦେସନ୍ ଆରୁ ଶାଢ଼ୀ ବି ତ ପଡ଼ କ